ମୁଁ ଗୋଟେ ଫ୍ୟାନ୍ ଆଣିଛି କେନ୍ଦ୍ରାପଡ଼ାରୁ ସେଟା ବଜାଜ୍ କମ୍ପାନୀରୁ ଆଣିଛି ସେଟା ବହୁତ ଭଲ ବି ଭଲ ଘୁରୁଛି ଭଲ ହାୱା ବି ହେଉଛି ମୁଁ ଯେତେବେଳେ ଘରକୁ ନେଇକି ଆସିଥିଲି ସେତେବେଳେ ମୋର ବାପା ମୋ ମାଆ ସମସ୍ତେ ଦେଖି ବହୁତ ଖୁସି ହେଲେ ଯେ ଭଲ କମ୍ପାନୀ ଆସିଛି ସେ କମ୍ପାନୀଟା ବହୁତ ଭଲ ବି ବହୁତ ଦିନ ଲାଷ୍ଟିଂ କରିବ ତା'ର ବି ଗ୍ୟାରେଣ୍ଟି ଅଛି ଯେ ଏତେ ବର୍ଷ ଯଦି କୌଣସି ଖରାପ ହୁଏ ତାହେଲେ ଆମେ ତାକୁ ଆମେ ନେବୁ ତାଙ୍କର ବି ବହୁତ ଭଲ କମ୍ପାନୀ ବହୁତ ଭଲ ବଡ଼ କମ୍ପାନୀ ଅଛି ସେଥିରେ ସେମାନେ ନିଜକୁ ବହୁତ ଆଗକୁ ନେବାକୁ ଚାହୁଁଛନ୍ତି କାହିଁକିନା ବଜାଜ୍ କମ୍ପାନୀ ସବୁଠାରୁ ଭଲ କମ୍ପାନୀ ସେଥିରେ ସେମାନେ ସେମାନେ ସବୁଆଡ଼େ ନେଇ ବିକ୍ରି କରିଥାନ୍ତି ଏବଂ ସେ